ମୁଁ ସବୁବେଳେ କୌଣସି ନା କୌଣସି ଅ ମାନେ ଯେଉଁଥିରେ ବହୁତ କଷ୍ଟକର ଥିବ ସେଇଟା ବହୁତ ହାନିକାରକ ଥିବ କିନ୍ତୁ ତାକୁ କେବଳ ଏକ ସାହସିକ ବ୍ୟକ୍ତିତ୍ୱ ହିଁ ତାକୁ ପୂରଣ କରିପାରିବ ସେଇଭଳି କାର୍ଯ୍ୟକୁ ମୁଁ କରାଇବା ମୋତେ ବହୁତ ଭଲ ଲାଗେ ମୁଁ ସେଇଭଳି କାର୍ଯ୍ୟକୁ କରିଥାଏ ଏବଂ ମୋତେ ବହୁତ ଆନନ୍ଦିତ ଲାଗିଥାଏ ମୁଁ ଭ୍ରମଣ କରିବାକୁ ଖୁବ ଭଲ ପାଏ ଭ୍ରମଣ କରିକି ମୋତେ ବହୁତ ଖୁସି ଲାଗେ ବହୁତ ଭଲ ଲାଗେ ଭ୍ରମଣ କରିବା ହେଉଛି ମୋର ଏକ ସଉକ ଭଳି ମୋତେ କେତେ ଜିନିଷ କରିବାକୁ ଭଲ ଲାଗେ ମୋତେ ନାନାରକମର ଫୁଲ ଦେଖିବାକୁ ଭଲ ଲାଗେ ଫଳ ଖାଇବାକୁ ଭଲ ଲାଗେ ରୋଷେଇବାସ କରିକି ଆମେ ପିକନିକରେ ସାରିକି ଆସିଥାଉ ପଥର ଚଢ଼ିକି ପାହାଡ଼ ଚଢ଼ିଆ ପାଇଁ ମୋତେ ବହୁତ ଭଲ ଲାଗେ ସେଠି ବହୁତ ପ୍ରକାରର ଭୟ ମଧ୍ୟ ଲାଗିକି ରହିଥାଏ କିନ୍ତୁ ନିଜର ସୁରକ୍ଷା ଦେଖିକି କାମ କରେ ସବୁ କିଛି ହେଇପାରିବ ମୁଁ ନିଜର ସୁରକ୍ଷା ଦେଖିକି ସବୁ କାମ କରିଥାଏ ଏବଂ ମୁଁ ସଫଳତାର ସହିତ ଶିଖରରେ ପହଁଞ୍ଚି ପୁଣି ଫେରି ଆସିଥାଏ ନହେଲେ ଯେପର୍ଯ୍ୟନ୍ତ ଆମର ଯିବାର ଅଛି ସେ ପର୍ଯ୍ୟନ୍ତ ଯାଇକି ମଧ୍ୟ ଆମେ ଫେରିକି ଆସିଥାଉ ଖୁବ ଭଲ ଲାଗେ ଅଶୋକ ଝର ମଧ୍ୟ ମୁଁ ଥରେ ଯାଇଥିଲି ଯେଉଁଟା ମୋତେ ଖୁବ ଆନନ୍ଦ ଦେଇଛି ଚକର ତୀର୍ଥ ଥରେ ଯାଇଥିଲି ଏଇଭଳିଆ ଭାବରେ କିଛି ପାହାଡ଼ିଆ ଅଞ୍ଚଳକୁ ମୁଁ ଯାଇଛି ଯାହା ମୋତେ ଖୁବ ଆନନ୍ଦ ଦେଇଛି ଖୁବ ଶାନ୍ତି ଦେଇଛି ଖୁବ ସୁଖ ଦେଇଛି ମୋତେ ସେ ଅନୁଭବ ଖୁବ ଭଲ ଲାଗିଥାଏ ମୋତେ ସେ ଅନୁଭବ ଗୁଡ଼ିକ ବହୁତ ଆନନ୍ଦ ଦେଇଥାଏ ମୋତେ ବହୁତ ପ୍ରକାରରେ ମୋତେ ସେ ସାହାଯ୍ୟ କରିଥାଏ ସବୁ ଜିନିଷ ଗୁଡ଼ିକ ମୋର ଏଇଭଳି ଭାବରେ ମନ ଶାନ୍ତ ରହିଥାଏ ବହୁତ ପ୍ରକାରର ମୋତେ ମିଳିଥାଏ ଶାନ୍ତି ଅନୁଭୂତି କରିବା ପାଇଁ ଯଦି ଏଇଭଳି ଭାବରେ ମୋତେ ଆହୁରି ସୁଯୋଗ ମିଳେ କୌଣସି ଜାଗାକୁ ଭ୍ରମଣ କରିଯିବା ପାଇଁ ତାହେଲେ ମୁଁ ନିଶ୍ଚିନ୍ତ ଭାବରେ ସେଠାକୁ ଯିବି ଏବଂ ଭ୍ରମଣ କରିକି ଫେରିବି ମୋତେ ଖୁବ ଆନନ୍ଦିତ ଲାଗିଥାଏ ଏଇଭଳି କିଛି କାର୍ଯ୍ୟକଳାପରେ ଭାଗ ନେବାରୁ ଖୁବ ଖୁସି ମିଳିଥାଏ ମୋତେ ଏସବୁ କାର୍ଯ୍ୟରେ ଅଂଶଗ୍ରହଣ କରିବା ପାଇଁ ମୋତେ ବହୁତ ଆନନ୍ଦିତ କରିଥାଏ ଏଇସବୁ ଜିନିଷ ଗୁଡ଼ିକ ଖୁବ ମନ ଖୁସି ହେଇଥାଏ ମୋର